ସାଧାରଣତଃ ଦେଖିବାକୁ ଗଲେ ସମସ୍ତେ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି ମୁଁ ମଧ୍ୟ ମୋ କାମରେ ବହୁତ ବ୍ୟସ୍ତ ରୁହେ ତଥାପି ସେଥିମଧ୍ୟରୁ ମୁଁ ନିଜକୁ ଖୁସି କରିବା ପାଇଁ ଏବଂ ନିଜକୁ ମୁଣ୍ଡକୁ ଶାନ୍ତ ରଖିବା ପାଇଁ ମୁଁ ଅଲଗା କିଛି ବା ମୋତେ ଭଲ ଲାଗୁଥିବା ଜିନିଷକୁ ମୁଁ କରିଥାଏ ଯେମିତିକି ମୋର ଛୋଟବେଳୁ ବହୁତ ଇଚ୍ଛା ଥିଲା ଏକ ଓଡ଼ିଶୀ ନୃତ୍ୟକାର ହେବା ପାଇଁ ତ ସେଥିପାଇଁ ମୁଁ ଅଲଗା ସମୟରେ ସେଇ ନୃତ୍ୟକୁ ପରିବେଷଣ କରେ ଏବଂ ମୋତେ ଗୀତ ଶୁଣିବାକୁ ମଧ୍ୟ ଭଲ ଲାଗେ ମୋତେ ଚିତ୍ର କରିବାକୁ ମଧ୍ୟ ଭଲ ଲାଗେ ସେଥିପାଇଁ ମୁଁ ଅଲଗା ସମୟରେ ଚିତ୍ର ବସି ମଧ୍ୟ କରେ ଏବଂ ମେହେନ୍ଦୀ ବସି ମଧ୍ୟ ପିଲାମାନଙ୍କର କରେ ଯାହାଦ୍ୱାରା ମୋତେ ବହୁତ ଖୁସି ମିଳିଥାଏ ଏବଂ ପୁଣି ମୋ ବ୍ୟବସାୟରେ ଲାଗିଯାଏ